ମୁଁ ଗୋଟିଏ ସୋନି କ୍ୟାମେରା କିଣିଛି ଆର ସବୁଠାରୁ ଭଲ ଗୁଣ ହଉଛି ଏ ଫୋଟୋଟା ଜୁମ୍ରେ ଦୂରରୁ ଫୋଟୋର ଗୁଣକୁ ବହୁତ ଭଲ କରାଏ ଆଉ ସେ ଫୋଟୋଟା ପରେ ମଧ୍ୟ ବହୁତ ଦିନ ଧରି ରହିଥାଏ